ପ୍ରଥମେ ମୁଁ ମୋ ରୋଷେଇର ଆରମ୍ଭ ଚାହା ଠାରୁ କରିଥିଲି କାହିଁକି ନା ମୋ ମାମା ମୋତେ ଚାହା କରିବା ପାଇଁ କହିଥିଲେ ମୁଁ ସେତେବେଳେ ରୋଷେଇର କୌଣସି ବିଷୟର ଅଭିଜ୍ଞତା ରଖିନଥିଲି ମୁଁ ଭାବୁଥିଲି ଯେ ରୋଷେଇ ଏକ ବଡ଼ ଜିନିଷ ଯାହା ମୁଁ କରିପାରିବିନି ମାତ୍ର ସେହିଦିନ ମୁଁ ଚାହା କରିବା ପରେ ମୋତେ ଅନୁଭବ ହେଲା ଯେ ରୋଷେଇ ଏକ ସାଧାରଣ ଜିନିଷ ତାକୁ ମୁଁ ମଧ୍ୟ କରିପାରିବି ସେଦିନ ମୁଁ ପ୍ରଥମେ ଗ୍ୟାସ୍ ଅନ୍ କଲି ଗ୍ୟାସ୍ ଅନ୍ କଲାପରେ ଡେକ୍ଚି ବସାଇଲି ଡେକ୍ଚି ବସାଇ ସେଥିରେ ପ୍ରଥମେ କ୍ଷୀର କ୍ଷୀର ଟିକେ ଗରମ ହେଇକି ଫୁଟିଆସିଲା ପରେ ସେଥିରେ ଚାହା ପତି ପକାଇ ସାରିଲି ଚାହା ପତି ଟିକେ କଲର୍ ଆସିଗଲା ପରେ ସେଥିରେ ଚିନି ପକାଇ ଆଉ ଟିକେ ସମୟ ତା'କୁ ଫୁଟାଇ ବାହାର କରିଦେଇଥିଲି ଏବଂ ନେଇକି ମାମା'କୁ ଦେଇଥିଲି ଆଉ ସେଦିନ ଚାହା ମଧ୍ୟ ଭଲ ହୋଇଥିଲା ତେଣୁ ମୋ ପ୍ରଥମ ଜୀବନର ଅଭିଜ୍ଞତା ଆପଣଙ୍କୁ କିପରି ଲାଗିଲା କୁହନ୍ତୁ